ଆମର ଆଜ୍ଞା ଡେଙ୍ଗୁ ଜର ବେଶି ବର୍ଷା ଦିନେ ଆଜ୍ଞା ହୁଏ ଆଉ ଡେଙ୍ଗୁ ଜର ଦ୍ୱାରା ମେଲେରିଆ ମଶା ଦ୍ୱାରା ଆମକୁ ବ୍ୟାପେ ଆମର ଯେଉଁ ବର୍ଷା ଦିନେ ଆମର ନାଳ ନର୍ଦ୍ଦମା ଘରେ ପାଣି ଜମେ ବର୍ଷା ପାଣିରେ ଗଡ଼ିଆ ଆଉ ସେ ପାଖା ପାଖି ଗହିରରେ ଚାଷ ହୁଏ ପନିପରିବା ଚାଷ କରାଯାଏ ପାଣି ଜମି ରହେ ବାଡ଼ି ଘରେ ସେଇଠୁ ହେଲା ପରେ ମଶା କାମୁଡ଼େ ମଶା କାମୁଡ଼ିଲା ପରେ ଜର ଆସେ ତାକୁ ବହୁତ ସେ ଜର ହେଲା ପରେ ଡେଙ୍ଗୁ ହୋଇଯାଏ ଡେଙ୍ଗୁ ଜର ସିଜନ୍ରେ ବି ହୁଏ ଡେଙ୍ଗୁ ଜର ଦ୍ୱାରା ବହୁତ ଲୋକ ବି ମୃତ୍ୟୁବରଣ କରେ ତାକୁ ରୋକିବାକୁ ହେଲେ ଆମ ପ୍ରଥମେ ଆମର ସଫା ସଫି କରିବା ଟାୟାର୍ ହେଉ ଯେଉଁଠି ପାଣି ଜମି ଥିବ ସେଇଠି ପରିଷ୍କାର କରିବା ତାକୁ ନିଷ୍କାସନ କରିକି ରଖିବା ସଫା ସୁତରା ରଖିବା ଶୁଖିଲା ରଖିବା ମଶା ମଶାରୀ ଟାଙ୍ଗିକି ଶୋଇବା ମଶାରୀରେ ଶୋଇଲେ ଆମର ଛୁଆମାନଙ୍କର ବି ଭଲ ହେବ ଛୋଟ ଛୁଆମାନଙ୍କର ବି ମେଲେରିଆ ହୁଏ ସେଇ ବର୍ଷା ଦିନେ ବେଶୀ ନିହାତି ଡେଙ୍ଗୁ ଜର ହୁଏ ମେଲେରିଆ ଜର ହୁଏ ଯଦି ହେଲା କିଛି ଦେଖିଲେ ଜର ଛାଡ଼ିଲାନି ଦୁଇ ତିନି ଦିନ ମେଡ଼ିକାଲ୍ ତୁରନ୍ତ ନେବା ମେଡ଼ିକାଲ ନେଇକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇକି ତାକୁ ବ୍ଲଡ଼୍ ଟେଷ୍ଟ୍ କରିବା ତେଣୁ ଦେଖିବା ଯଦି ମେଲେରିଆ ହେଇଛି କି ଡେଙ୍ଗୁ ହେଇଛି ତାହେଲେ ସାଙ୍ଗେ ସାଙ୍ଗେ ମେଡ଼ିସିନ୍ ଠିକ ଟାଇମ୍ ଟେବୁଲ୍ରେ ଦେବାକୁ ପଡ଼ିବ ଦେଲେ ଆମର ସାଙ୍ଗେ ସାଙ୍ଗେ ତା ଭଲ ହୋଇଯାଏ ଆଉ ତୁରନ୍ତ ଆମେ ଯଦି ସାଙ୍ଗେ ସାଙ୍ଗେ ଦେଖିଲେ ଜାଣିଲେ ରକ୍ତ ପରୀକ୍ଷା ଦ୍ୱାରା ଯଦି ଡେଙ୍ଗୁ ଜର ହେଇଯାଇଛି କି ମେଲେରିଆ ହେଇଛି ସାଙ୍ଗେ ସାଙ୍ଗେ ବଟିକା ଦେବା କି ଇଞ୍ଜେକ୍ସନ୍ ଡାକ୍ତର୍ ପରାମର୍ଶରେ ଦେଲେ ଆମର ସାଙ୍ଗେ ସାଙ୍ଗେ ତା'ର ନିରାକରଣ ହେବ ଦେହ ସୁସ୍ଥ ଆସ୍ତେ ଆସ୍ତେ ହୋଇଯିବ ବଟିକା ଖାଇବ ପାଞ୍ଚ ଦିନ କି ଆଠ ଦିନ ଖାଇବ ଯାହା ଡାକ୍ତର ଲେଖିଥିବେ ଭଲ ହେବ ତା' ଦ୍ୱାରା ଆମର ସେ ଏଇ ଉପାୟ କଲେ ଆମର ମଶା ଦାଉରୁ ମୁକ୍ତି ପାଇବା ମଶା ମୁଖ୍ୟ ରାତିରେ ଶୋଇଲା ବେଳକୁ ମଶା ଧୂପ ମଶାରୀ ଟାଙ୍ଗି ନିହାତି ଶୋଇବା ଦରକାର ଶୋଇଲେ ଆମର ଭଲ ହେବ ଆମେ ଆଉ ସୁରକ୍ଷିତ ରହିବା ମଶା ଦାଉରୁ ରକ୍ଷା ପାଇବା ସନ୍ଧ୍ୟା ବେଳେ ସବୁବେଳେ ମଶା ଦୂରେଇ ରହିବା ଝୁଣା ଦେବା ମଶା ଧୂପ ଦେବା ମଶାରୀ ଟାଙ୍ଗିକି ଶୋଇବା ଏଇ ସବୁ ଦ୍ୱାରା ଭଲ ରହିବ ଦେହ ପା ଭଲ ରହିବ ଜର ବି ଭଲ ହେବ